ଅନ୍ୟ ଦେଶର ଶିକ୍ଷା ବ୍ୟବସ୍ଥା ଏବଂ ଆମ ଦେଶର ଶିକ୍ଷା ବ୍ୟବସ୍ଥା ବହୁତ ଭିନ୍ନ ଅଟେ ସାଧାରଣତଃ ଭାରତର ଶିକ୍ଷା ବ୍ୟବସ୍ଥାରେ ବହୁତ୍ ଅବହେଳା ଦେଖିବାକୁ ମିଳେ ଭାରତର ବେସରକାରୀ ସଂସ୍ଥାରେ ଅଧିକ ପ୍ରାଧାନ୍ୟ ଦେଲାବେଳେ ସରକାରୀ ସଂସ୍ଥାରେ ତାହା ଦେଖିବାକୁ ମିଳୁନଥାଏ ଅନ୍ୟ ଦେଶ ମାନଙ୍କରେ ଶିକ୍ଷା ବ୍ୟବସ୍ଥା ଶୃଙ୍ଖଳା ଶାସନ ବହୁତ୍ ଭଲ ସେମାନଙ୍କ ଭିତରୁ କିଏ ମୁଖ୍ୟମନ୍ତ୍ରୀ କିଏ ପ୍ରଧାନମନ୍ତ୍ରୀ କିଏ ଡକ୍ଟର୍ ଇଞ୍ଜିନିୟର୍ ଇତ୍ୟାଦି ଆହୁରି ବହୁତ୍ କିଛି ପିଲାମାନେ ହୋଇଥାନ୍ତି ସବୁବେଳେ ଅନ୍ୟ ଦେଶରେ ଅଭିଭାବକ ମାନେ ଶିଶୁର ପାଠପଢ଼ା ପ୍ରତି ଅଧିକ ଗୁରୁତ୍ୱ ଦେଇଥାନ୍ତି ସେମାନେ ସବୁବେଳେ ପ୍ରଚେଷ୍ଠା ଜାରିରଖିଥାନ୍ତି ନିଜ ପିଲାଙ୍କ ପାଇଁ ହେଲେ ଆମ ଭାରତରେ ଅଭିଭାବକଙ୍କ ପାଖରେ ସେତିକି ସମ୍ୟକ୍ ଧାରଣା ନଥାଏ ଓ ସେମାନଙ୍କ ଭବିଷ୍ୟତ ବିଷୟରେ ମଧ୍ୟ ଅବଗତ ନଥାନ୍ତି ସରକାରୀ ଶିକ୍ଷା କ୍ଷେତ୍ରରେ ଶିଶୁ ମାନଙ୍କୁ ଅବହେଳା କରାଯାଉଛି ସେମାନଙ୍କ ପ୍ରତି ଅଧିକ ପାଠପଢ଼ାରେ ଧ୍ୟାନ ଦେଉନାହାନ୍ତି ବେସରକାରୀରେ କିନ୍ତୁ ଶିଶୁ ମାନଙ୍କୁ ଉଚିତ୍ ଶିକ୍ଷା ପ୍ରଦାନ କରାଯାଏ ସେଥିପାଇଁ ଆମେ ଆମ ଦେଶର ଅଭିଭାବକଙ୍କ ବା ବିଦ୍ୟାଳୟର ପ୍ରଶାସକ ମାନଙ୍କୁ ଜଣାଇବାକୁ ଚାହୁଁଛୁ ଯେ ସେ ଏହା ଉପରେ ଅଧିକ ଗୁରୁତ୍ଵ ଦେବେ